ହଁ ମୁଁ ଫୋନ୍ପେ ବ୍ୟବହାର କରେ ଫୋନ୍ପେ ବ୍ୟବହାର କରିବା ତୁ ତାମାନେ ସାଙ୍ଗରେ ପଇସାପତ୍ର ନେଇକି କୌଣସି ଦର୍ଶନୀୟ ସ୍ଥାନ କିମ୍ବା ଆଖପାଖ ଯେଉଁ ଜାଗାକୁ ଆମେ ଯାଉଛୁ କିବା ପାଖ ଜାଗାକୁ ଯାଉ କିବା ଦୂର ଜାଗାକୁ ଯାଉ ସାଙ୍ଗରେ ଟଙ୍କା ପତ୍ର ନେଇକରି ଯିବାକୁ ହେଲେ ଆମକୁ ବହୁତ ଭୟ ଲାଗିଥାଏ ଭୟ ଲାଗିଥାଏ ଏଥିପାଇଁ ଯେ ଚୋରି ହେବାର ଥାଏ ଚୋରି ହେବାର ମଧ୍ୟ କିଛି ସେଥିରେ ଚାନ୍ସ ନଥାଏ ଯୋଉଥି ପାଇଁ କି ଫୋନ୍ରେ ଆମର ପଇସା ଅଛି ଆମେ ଫୋନ୍ ପଇସାରେ କିଛି ଜିନିଷ ଖାଇବା ଜିନିଷ କିଣି ପାରୁ ବିଭିନ୍ନ ପ୍ରକାର ସବୁ ଜିନିଷ ଆମେ ସେଇ ଫୋନ୍ ଦ୍ଵାରା ହିଁ ଫୋନ୍ପେ ଦ୍ଵାରା ଆମେ କିଣି ପାରିଥାଉ ଫୋନ୍ପେ ଦ୍ଵାରା କିଣି ପାରିଥାଉ ତା ପରେ ଜଣଙ୍କ ଠାରୁ ଆଉ ଜଣଙ୍କ ପାଖକୁ ଆମେ ପଠେଇ ବି ପାରିଥାଉ ସିଏ ସେ ପଇସା ନେଇକି ବହୁତ ଭଲ ତାମାନେ ତାମାନେ ସିଏ ଯେଉଁଠି ଦେବା କଥା ସେଠି ସେ ଦେଇପାରେ ଆମେ ବି ଯେଉଁଠି ଖର୍ଚ୍ଚ କରିବା କଥା ସେଇଠି ଖର୍ଚ୍ଚ କରିପାରୁ ଆଉ ଖର୍ଚ୍ଚ କରି ପାରିଥାଉ ଟ୍ରେନ୍ ଟିକେଟ୍ ସବୁ ଫୋନ୍ପେ ଦ୍ଵାରା ବହୁତ ମାନେ ବହୁତ ସୁବିଧା ଫୋନ୍ପେ ବହୁତ ସୁବିଧାଜନକ ଗୋଟେ ଆପ୍ ସେ ଆପ୍କୁ ମୁଁ ମଧ୍ୟ ଡ଼ାଉନଲୋଡ଼୍ କରିଛି କାର୍ଯ୍ୟ ମଧ୍ୟ ବହୁତ ବ୍ୟବହାର କରିଛି କିନ୍ତୁ ବହୁତ ଜାଗାରେ ଫୋନ୍ପେ ତାମାନେ ବହୁତ ଖରାପ କୌଣସି ସ୍ଥାନରେ ମୁଁ ହଠାତ୍ କୌଣସି ବିଜନେସ୍ରେ ମୁଁ ସେମିତି ପଇସା ପଠେଇଥିଲି ସେମାନେ ସେଥିରୁ ତା ମାନେ ବିଶ୍ୱାସ କଲେନି କିମ୍ବା ସେ ନମ୍ବର୍ଟିକୁ ଡ଼ିଲିଟ୍ କରିଦେଲେ କ'ଣ ହେଲା ତ ସେଥିର ମୁଁ ଜାଣିନି କିନ୍ତୁ ସେମାନେ କହିଲେ ଯେ ପଇସା ଆସିନି ତ ପୁଣି ମୋତେ ତାଙ୍କୁ ତା ମାନେ ହାତରେ ତା ମାନେ କ୍ୟାସ୍ ଦେବା ପାଇଁ ପଡ଼ିଲା ସେଇ ଦିନ ପାଖରୁ ମାନେ ମୁଁ ଫୋନ୍ପେ ଆପ୍ ଆଉ ତାମାନେ ବ୍ୟବହାର କଲିନି ମୋତେ ସେ ଆପ୍ ବ୍ୟବହାର କରିବା ପାଇଁ ବହୁତ ଡ଼ର ମଧ୍ୟ ଲାଗିଲା ତାମାନେ ଥରେ ପଇସା ଦେଇକି ଆଉ ଥରେ ପଇସା ଦେବା ପାଇଁ ପଡ଼ିଲା ସେଥିପାଇଁ ଏବେ ମୁଁ ଯେବେ ବି ଫୋନ୍ପେ ୟୁଜ୍ କରେ ସେଥିରେ ଗୋଟେ ସ୍କ୍ରିନ୍ ସଟ୍ ମୁଁ ନେଇକି ରଖିଥାଏ କି ପରବର୍ତ୍ତୀ ମୁହୂର୍ତ୍ତରେ ମୁଁ ସେଟା ତାଙ୍କୁ ଦେଖେଇ ପାରିବି ଯେ ମୁଁ ଏଟା ତୁମକୁ ଦେଇଛି ଆଉ ସେ ତାପରେ ସେଥିରେ ସେମାନଙ୍କୁ ମାନିବା ପାଇଁ ବାଧ୍ୟ